ହଁ ଭାଇ ମୁଁ ଗୋବରାରୁ କହୁଥିଲି ଏଇ ଯେଉଁ ହଁ ଆମର ଏପ୍ରିଲ୍ ମାସରେ ଗୋଟେ ବାର୍ଥଡ଼େ ପ୍ରୋଗ୍ରାମ୍ ଥିଲା ତ ଅ କିଛି ଆଇଟମ୍ ଦରକାର ଥିଲା ନୂଆ ଡେକୋରେଟିଭ୍ ଆଇଟମ୍ ଟିକେ ଦରକାର ଥିଲା ତ ଆଉ ନା ନା ବେଲୁନ୍ ବେଲୁନ୍ ଆଉ ଡେକୋରେଟିଭ୍ ଦୁଇଟା ଦରକାର ଆମ ପାଇଁ ଦୁଇଟା ଦରକାର ଭାଇ ଆମର ଟିଲ୍ ସେମିତି ଡେଟ୍ ତ ଫିକ୍ସ ହେଇନି ପାଞ୍ଚ ଏପ୍ରିଲ୍ ପାଞ୍ଚରୁ ଦଶ ତାରିଖ ଭିତରେ ହବ ଆଉ କ'ଣ କ'ଣ ଲାଗିବ ବେଲୁନ୍ ହଉ କି ଡେକୋରେଟିଭ୍ ଆଇଟମ୍ ଯାହା ଯାହା ନାଇଁ ଖୋଲା ଜାଗା ଖୋଲା ଜାଗା ଅଛି ଘରେ ଘରେ ଟିକେ ପୂଜା ପୁଜି ହବ ଆଉ ତା' ଦେହରେ ମନ୍ଦିର ଟିକେ ଯିବାର ଅଛି ତାପରେ ଆମର ଖୋଲା ପ୍ଲେସ୍ଟା ଏଇଟା ନାଇଁ ନାଇଁ ଖୋଲା ଜାଗାରେ ଆମେ ଗୋଟେ ପଡ଼ିଆରେ ନିଆ ହେଇଛି ତାର ସେଠି ଆମର ଷ୍ଟେଜ୍ ହଁ ଷ୍ଟେଜ୍ ବି ହବ ହୁଁ ହୁଁ ହୁଁ ହଁ ହଁ ହଁ ହଁ ହୁଁ ହୁଁ ହୁଁ ହଁ ଫାଷ୍ଟଫୁଡ଼୍ ଏକା ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ଆଚ୍ଛା ଆପଣ କେନ୍ତି ରେଟ୍ କ'ଣ ରହୁଛି ରେଟ୍ କେମିତି ରହୁଛି ଆପଣଙ୍କର ହୁଁ ହୁଁ ହୁଁ ହୁଁ ହୁଁ

ହଁ ଆପଣ ପିଲା ପଠେଇଲେ ବେଟର୍ ହବ ନାଇଁ କହୁନାହାନ୍ତି ଜିନିଷ ଆଣିବା ନା ଆପଣଙ୍କ ଜିନିଷ ଆପଣଙ୍କ ହଁ ହଁ ହଁ

ହୁଁ ହୁଁ ହୁଁ ହୁଁ ହୁଁ ହୁଁ ଆଚ୍ଛା କେକ୍ ଯୋଗାଉଛନ୍ତି କି ଆପଣ ଆଚ୍ଛା ଆଚ୍ଛା କେକ୍ ପାଇଁ କ'ଣ ରେଟ୍ ନେଉଛନ୍ତି ଆଇସିଙ୍ଗ୍ କେକ୍ କେମିତି ନର୍ମାଲ୍ କେକ୍ କେମିତି

ହୁଁ ହୁଁ ହୁଁ ହୁଁ ହୁଁ ଆଚ୍ଛା କେକ୍ ଆଉ ଡେକୋରେଟିଭ୍ ଆଇଟମ୍ ତ ହେଇଯିବ ନା ଡେକୋରେଟିଭ୍ ସବୁ ଜିନିଷ ମିଳିଯିବ ନା ହୁଁ ହୁଁ ହୁଁ ଏବେ ଷ୍ଟେଜ୍ ତ ଟେଣ୍ଟ୍ବାଲା ଆସି ସବୁ କରିବ ଆଉ ବାକି ଆପଣଙ୍କୁ ଯାହା ଯାହା ଦରକାର ତାକୁ କହିଲେ ସେ ଅନୁସାରେ ଆମେ ଟେଣ୍ଟ୍ବାଲାକୁ ମଧ୍ୟ କହିବୁ ବୋଲି ହେଇଟି ଏମ୍ତି ଭଲ କର ହୁଁ ହୁଁ ହୁଁ ହୁଁ ହଁ ହଁ ହଉ ହଁ କୁହନ୍ତୁ ହଁ ଅଛନ୍ତି ଆମର ବେଙ୍ଗଲୋର୍ରେ ଅଛନ୍ତି ବେଙ୍ଗଲୋର୍ ଗୁଜୁରାଟ ହଁ ଦୁଇ ଜାଗା ସୁରଟ ସୁରଟ ଆଉ ବେଙ୍ଗଲୋର୍ ହେଲା ହଁ ହଁ

ହଁ ହଁ ଆମର ସାଙ୍ଗସାଥି ଅଛନ୍ତି ଆଉ ମୁଁ କହିବି ଆପଣଙ୍କ କଣ୍ଟାକ୍ଟ ନମ୍ୱର୍ଟା ମୋତେ ଦେଇଥାନ୍ତୁ ଏଇ ନମ୍ୱରଟା ପରା ହଁ ନମ୍ୱରଟା ଦେଇଥାନ୍ତୁ ଆଉ ମୁଁ ମୋତେ ଆକ୍ଟୁଆଲି କଥା ହେଲା ପରେ ଆପଣଙ୍କୁ କହିବି ଠିକ୍ ହବ ମାନେ ଯେଉଁ ଜାଗାରେ ଅଛନ୍ତି ନା ଚିହ୍ନା ପରିଚୟ ଲୋକ ଥିଲେ ଭଲ ସେ ପାଖରେ ରହିକି ଆପଣ ଷ୍ଟଲ୍ଟା ଟିକେ ଇଏ ହବ ହଉ ଠିକ୍ ଅଛି ହଁ ହଉ ଆଉ ସିୟାଡ଼େ ହଁ ହଁ ହ ହଉ ଠିକ୍ ଅଛି